କ'ଣ କହୁଥିଲେ ଆପଣ କ'ଣ କହୁଥିଲେ ଆପଣ ନୂଆପଡ଼ା ନ ସିମେଣ୍ଟ୍ ଯିବ ସିମେଣ୍ଟ୍ ଯିବ ତ କେତେଟା ସିମେଣ୍ଟ୍ ଯିବ ତିନିଶହ ପ୍ୟାକେଟ୍ ଆଚ୍ଛା ଆଚ୍ଛା ଖାଲି ସିମେଣ୍ଟ୍ ଯିବ ନା ପରେ ଆର କ'ଣ କ'ଣ ମାନେ ଗୋଟା ଗୋଟା ବି ଆପଣଙ୍କର କନ୍ଷ୍ଟ୍ରକସନ୍ନ୍ କାମରେ ଲାଗିବ ଖାଲି ସିମେଣ୍ଟ୍ ଆଚ୍ଛା ଆଚ୍ଛା ତାହେଲେ ନୂଆପଡ଼ା ନ କେନ କେ ବୋଇଲେ ନୂଆପଡ଼ା ନଗର ହଁ ନୂଆପଡ଼ା ନ ରାୟପୁର ବୋଇଲେ ଗୋଟେ କିଲୋମିଟର୍ କିନ୍ତୁ ଆମେ ମିଟର୍ ହିସାବରେ ଆମେ ନେବୁ ପଚାଶ ଟଙ୍କା ନେବୁ ଗୋଟେ କିଲୋମିଟର୍ ବୋଇଲେ ଆମେ ନୂଆପଡ଼ାରୁ ରାୟପୁର ହିସାବକୁ ନେବା କେତେ କିଲୋମିଟର୍ ହେବ ଇନ୍ଟୁ ପଚାଶ ବୁଝିପାରିଲେ କି ହଁ ଆଉ ଯଦି ହଁ ଆଉ ଯଦି ଆପଣଙ୍କର କନ୍ଷ୍ଟ୍ରକସନ୍ କାମ ଚାଲୁଛି ଆଉ ସିମେଣ୍ଟ୍ ସାଙ୍ଗେ ଆଉର ବାଲି କିମ୍ବା ଗେଟି ଇଟା ଅନ୍ୟକିଛି ସାମାନ ଯଦି ଆପଣ ନେବେ ବୋଲେ ଡିସକାଉଣ୍ଟ୍ ହେବ କିଲୋମିଟର୍ ପିଛା ତିରିଶ ଟଙ୍କା ଯେ ତିରିଶରୁ ପଇଁତିରିଶ ଟଙ୍କା ଯେ କି ଆସି ପାରିବା ଆପଣ ଏ ମାନେ ଯଦି ନେବ ନେବାର ବି ଅଲଗା କେନ ବି ଆମକୁ ଠିକ୍ କରି ନେବେ ବୋଲେ ଆମେ ରେଟ୍ କମ୍ କରିନେବୁ କିଲୋମିଟର୍ ପିଛା ହଉ ଠିକ୍ ଅଛି ଏଇ ନମ୍ବର୍ରେ ଆପଣ କଣ୍ଟାକ୍ଟ କରିବେ ଆଉ ଗୋଟେ କଥା ଅଛି ଆଉ ଗୋଟେ କଥା ଯେ ଯଦି ଆଉ କିଏ କିଏ ବି ଅଛନ୍ତି କଷ୍ଟମର୍ ସେମିତି ମାନେ ନେବାର କେ ଆମର ଗାଡ଼ିର ୟୁଜ୍ କରିବାର କେ ଆପଣ କଣ୍ଟାକ୍ଟ କରିବେ ଠିକ୍ ଅଛି ଆଜ୍ଞା କଣ୍ଟାକ୍ଟ କରିବେ ଧନ୍ୟବାଦ ଧନ୍ୟବାଦ